ଆମ ଗ୍ରାମରେ କୌ କୌଣସି ପ୍ରକାର ସୁବିଧା ନାଇଁ ପଶୁମାନଙ୍କ ଚରିବା ପାଇଁକା ଏବଂ ଘାସ ପଡ଼ିଆ ମଧ୍ୟ ଉପଲବ୍ଧ ନାହିଁ ଏବଂ ଜଳ ଜଳବାୟୁ ପାଣିପାଗର କୌଣସି ମାନେ ସୁବିଧା ନାହିଁ ସେମାନେ ବହୁତ ହଇରାଣ ହରକତ ହେଉଛନ୍ତି ସରକାର ମଧ୍ୟ କିଛି ଜୀବଜନ୍ତୁଙ୍କ ବିଷୟରେ ଶୁଣୁ ନାହାଁନ୍ତି ଆମେମାନେ ମଧ୍ୟ ଗାଁ ଲୋକମାନେ ମଧ୍ୟ କମ୍ପ୍ଲେନ୍ କରିବାକୁ ଯାଇଥିଲୁ ତ ସେମାନେ ବି କିଛି ଶୁଣୁ ନାହାଁନ୍ତି ବର୍ତ୍ତମାନ ଆମ ଗାଁ ପାଖରେ ଗୋଟିଏ ଗାଈ ଚରୁଥିବା ଅବସ୍ଥାରେ ପ୍ଲାଷ୍ଟିକ୍ ବୋତଲ ଖାଇଦେଇଥିଲା ତ ସେ ବହୁତ କଷ୍ଟ ପାଇଲା ଡାକ୍ଟରଖାନାକୁ ଫୋନ୍ କଲାଖୁଣୁ ସେମାନେ କିଛି ରେସ୍ପନ୍ସ୍ ବି କଲେ ନାହିଁ ସେ ବହୁତ କଷ୍ଟ ପାଇଲା ଗାଈଟା ତା ସତ୍ତ୍ୱେ ବି ସେମାନେ କିଛି ଶୁଣିଲେ ନାହିଁ ଗାଁ ପାଖର ଲୋକମାନେ ମଧ୍ୟ ବହୁତ ଚେଷ୍ଟା କଲେ ଗାଈ ଗାଈ ଯେଉଁ ଖାଇଯାଇଥିଲା ପ୍ଲାଷ୍ଟିକ୍ ବୋତଲଟା ତାକୁ କାଢ଼ିବା ପାଇଁ କିନ୍ତୁ ସେଥିରେ ବି ସେମାନେ ବିଫଳ ହେଲେ ତା'ପରେ କେତେ ସମୟ ହେଲା ପରେ ଯାଇକି ଡକ୍ଟର୍ ଆସିଲେ କିନ୍ତୁ ଆସିଲା ବେଳକୁ ବହୁତ ବିଳମ୍ବ ହେଇ ଯାଇଥିଲା ତ ଗାଈର ମୃତ୍ୟୁବରଣ ହେଇଗଲା